ସାଇବର୍ ବୁଲିଙ୍ଗ୍ ଏବଂ ସୋସିଆଲ୍ ମିଡ଼ିଆ ଟ୍ରୋଲିଙ୍ଗ୍ ବିଷୟରେ ମତେ କିଛି ବି ଜଣା ନାହିଁ ଏହା ଲୋକଙ୍କ ଉପରେ କିପରି ପ୍ରଭାବ କରେ ତାହା ବି ମତେ ଜଣାନାହିଁ କିନ୍ତୁ ମୋ ହିସାବରେ ସୋସିଆଲ୍ ମିଡ଼ିଆରେ ବହୁତ ପ୍ରକାରର ଖରାପ ଅନୁଭୂତି ବି ଅଛି ଯଥା ଲୋକମାନଙ୍କୁ ଯେତେ ଜଲଦି ଭାଇରାଲ୍ କରାଏ ଏବଂ ସେତେ ଜଲଦି ଟ୍ରୋଲିଙ୍କର କାରଣ ବି ସଜାଏ